ହ୍ୟାଲୋ ମୁଁ ଏଇଠି ବସିଛି ତୁ କଣ କରୁଛୁ କି ନା ବା ମୁଁ ଖାଇନି ସକାଳୁ ନାସ୍ତା ଖାଇକି ଏଇଠି ବଇଚି ଭୋକ କଲାଣି ହେଲେ ହଁ ଯିବା ମୁଭି ବି ଦେଖିବା ସେଇଠି କଣ ହୋଟେଲ୍ ରେ ଖାଇବା ସପିଙ୍ଗ୍ କରିବା ସବୁକରିକି ଆସିବା କିନ୍ତୁ ମୁଁ ଏନିମଲ୍ ଫିଲ୍ମ ଦେଖିବି ତୁ ଦେଖିଛୁ ଏନିମଲ୍ ମୁଭି ନା ଦେଖିନୁ ହଁ ହଉ ସେଇଠିକି ଯିବା ଆଉ ମୋ ପାଇଁ ତୁ ସେଇଠି କଣ କିଣି ଦେବୁ ହେଲା

ହଁ ହଁ ଡ୍ରେସ୍ କଣ ଯେତେ ଆଣିଲେ ସେତେ କମ୍ ପଡ଼ୁଛି ଆଉଥରେ ଆଣିବା ହାରି ହଁ ସିଆଡ଼ୁ ତିନିଟା କାମ କରିଦେବା ମୁଭି ଦେଖିବା ହେବ ପ୍ଲସ୍ ସପିଙ୍ଗ୍ କରିବା ହେବ ପ୍ଲସ୍ ଖାଇବାଟା ବି ହେବ କଣ ପିନ୍ଧିକିରି କଣ ଯିବି ହଉ ହଉ ଆଜି ଆଉଥରେ ଯିବା ହେଲା ଡ୍ରେସ୍ ଆଣିବାକୁ ଯିବା ଏମିତି ହିଁ ବସିଛି ଆଉ କଣ କାମ ଖାଲି ବଇକିନି ମୋବାଇଲ୍ ପାଇକିରି କରିବା କଥା ହଁ ମୁଁ ତା'ର ଟିକିଏ ଟିକିଏ ଖାଲି ଯୋଉ ଆର୍ଡଭଟାଇଜ୍ ରୁ ଖାଲି ଯା ଦେଖଉଥିଲା ବହୁତ ଭଲ ଅଛି ମୁଭିଟାରେ ମୁଭିମାନେ କଣ ଏଇ ମୁଭିଟାରେ ଖାଲି ଯେତିକି ସବୁ ଖାଲି ଏ ମାର୍ଧାଢ଼ ଯେତିକି ଅଛି ତ ମୋତେ ଦେଖିବାକୁ ବହୁତ ଭଲ ଲାଗୁଛି ଫାଇଟିଙ୍ଗ୍ ଫାଇଟିଙ୍ଗ୍ ସିନ୍ ହିରୋର ନାଁ'ଟା ମନେ ପଡ଼ୁନି ଆମେ ଗାଡ଼ିରେ ଯିବା ହଁ ମୁଁ ସ୍କୁଟି ଧରିକି ଯାଇ ଠିଆ ହେବି ହଁ ଯିବା ହାରି ମୁଁ ଫୋନ୍ କରିବି ଆମେ ମିଶିକି ଯିବା ହାରି ଦିଜଣ ଯାକ ଯିବା ତାପରେ ସିଆଡ଼ୁ ମସ୍ତିକରିବା ଆସିବା ହଁ ଘରେ ବି ହଁ କରିଛନ୍ତି

କଣ ଖାଇଲୁ ଆଜି ହେଲେ ଷ୍ଟୁଡ଼ିଓଟା କୋଉଠି ଅଛି ଦେଖିଛୁ ତ ଫିଲ୍ମ ଥିଏଟର୍ ଟା ନା ସେମ୍ ଥିଏଟର୍ ମୁଁ ଜାଣିନି ଖାଲି ଫିଲ୍ମ ଦେଖିବାକୁ ଯିବି ମଗର ଥିଏଟର୍ କୋଉଟା ମୁଁ ଜାଣିନି ଆଉ ଟିକେଟ୍ କରୁନ ସେଠି କୋଉଠି ମୁଁ ଆଣୁନ ହଁ ହଉ ଯିବା କାଲିକି ଯିବା ଧରିକିରି ପଳେଇ ଆସିବା ଆଉ ହଉ ଆଉ ହେଲା ଅଁ ହଉ ଠିକ୍ ଅଛି ହଉ ମୁଁ ରଖିଲି ଅଁ ହଉ ବାଏ